ବାହାଘରରେ ମୋତେ ଭାରି ମଜା ଲାଗେ ଯେତେବେଳେ ଘରରୁ ବାହରିକି ପୁଅ ଝିଅ ଘର ଯାଏଁ ଯେଉଁ ଜି ଡିଜେ ବାଜୁଥାଏ ବ୍ୟାଣ୍ଡ ପାର୍ଟି ବାଜୁଥାଏ ତାହାର ଯେଉଁ ଗୀତ ବର ଯାଉଛି ଦେଖ ରୋଷଣୀ କରି ନାଗୀନ ଆଉ ଏମିତି ବିଭିନ୍ନ ପ୍ରକାର ଯେଉଁ ଗୀତ ବାଜେ ମୋତେ ସେ ଗୀତରେ ମୋତେ ନାଚିବାକୁ ଭଲ ଲାଗେ ଆଉ ମୁଁ ମଧ୍ୟ ନାଚେ ଆଉ ମୋତେ ବହୁତ ମଜା ଲାଗେ ମୁଁ ଭଲସେ ଉପଭୋଗ କରେ